ହଁ ଆମ ଗାଁରେ ସାପ୍ତାହିକ ଆଳତି ହୁଏ ଏବଂ ସନ୍ଧ୍ୟା ଆଳତି ମଧ୍ୟ କରାଯାଏ ଆମ ଗାଁରେ ଯେଉଁ ବିଭିନ୍ନ ପ୍ରକାରର ଦେବାଦେବୀ ଅଛନ୍ତି ଗୋଟିଏ ହେଉଛି ଆମର ରାମ ମନ୍ଦିର ସେହିଠି ସନ୍ଧ୍ୟା ଆଳତି କରାଯାଉଛି ଆଉ ତା'ପରେ ଗୋଟିଏ ଖଣ୍ଡୁଆଳ ମା'ଙ୍କ ମନ୍ଦିରରେ ମଧ୍ୟ ସନ୍ଧ୍ୟା ଆଳତି କରାଯାଉଛି ହେଠି ବହୁତ ଲୋକ ଆମର ସନ୍ଧ୍ୟା ହେଲା ମାନେ ସବୁ ବୃଦ୍ଧାବୃଦ୍ଧି ମାନେ ଆମେ ଯେତେକ ସବୁ ଯୁବକ ଯୁବତୀ ମଧ୍ୟ ଆମେ ସେଠେଇ ଯାଇକି ଯୋଗଦାନ ଦେଉ ଆଉ ସେହିଠି ଆଳତି ନେଉ ତା'ପରେ ଶଙ୍ଖ ଫୁକା ହୁଏ ଆଉ ଭଜନ କୀର୍ତ୍ତନ କରାଯାଏ ତା'ପରେ ପ୍ରସାଦ ପାଇକରି ଘରକୁ ଆସୁ ସାପ୍ତାହିକ ଆଳତି ମଧ୍ୟ ବିଭିନ୍ନ ପ୍ରକାର ମାନେ ଆମ ଗାଁରେ ବିଭିନ୍ନ ଯାଗାରେ ମଧ୍ୟ ସାପ୍ତାହିକ ଆଳତି ହୁଏ ଯେମିତି ଆମର ସାଇ ବାବା ମନ୍ଦିର ସେଠେଇ ଗୁରୁବାର ଆଳତି କରାଯାଏ ଆଉ ଗୋଟିଏ ଶନି ମନ୍ଦିର ସେଠେଇ ଆମର ମଙ୍ଗଳବାର ଆଳତି କରାଯାଏ ଆମେ ବି ସେହିଠି ଆମ ଗାଁର ଲୋକମାନେ ସମସ୍ତେ ଯାଇକି ସେହିଠି ଯୋଗ ଦାନ ଦିଅନ୍ତି ଆଉ ଯୋଗଦାନ ଦେଇକରି ମଧ୍ୟ ଆଳତି ନିଅନ୍ତି ଆଉ ତା'ପରେ ସେହିଠି ହେଉଛି ପୁଷ୍ପାଞ୍ଜଳି ଦିଅନ୍ତି ଆଉ ଠାକୁରଙ୍କୁ ନିଜର ଦୁଃଖ ଜଣାନ୍ତି ଗୁହାରି କରନ୍ତି ଏହିଭଳି ଭାବରେ ଆମର ସେହିଠି ଆଳତି ନେଇକି ଆମେ ଘରକୁ ଆସୁ ସେହି ଏହି ଏହିଭଳି ଭାବରେ ଆମ ଗାଁରେ ସନ୍ଧ୍ୟା ଆଳତି ବା ସାପ୍ତାହିକ ଆଳତି ଆୟୋଜନ କରାଯାଏ